ହଁ ପ୍ରମୋଦ ଇଲେକ୍ଟ୍ରିକ୍ ବାବୁ କହୁଥିଲେ କି ହଁ ମୁଁ ଏଇ ଭଦ୍ରକରୁ କହୁଥିଲି ମୋର ଘରଟା ଟିକିଏ ୱାରିଙ୍ଗ୍ ହେବାର ଥିଲା ତ ହଁ ମୁଁ କହିଲି ମୋର ଦୁଇ ତାଲା ଘରଟେ ଅଛି ତଳ ଉପର ଦି'ଟା ଯାକ କରି ଘର ୱାରିଙ୍ଗ୍ ହେବାର ଅଛି କେତେ କ'ଣ ଖର୍ଚ୍ଚ ଆସିବ ସେଇଠି ଟୋଟାଲ୍ ଚାରିଟା ରୁମ୍ ଅଛି ନାଇଁ ଉପର ତଳ ମିଶେଇକି ଚାରିଟା ହଁ ଚାରିଟା ରୁମ୍ ଆଉ ବାରଣ୍ଡା ଛାତରେ ଦି'ଟା ଦି'ଟା ଖଣ୍ଡେ ଲାଇଟ୍ ଲାଗିବ ଆଉ ଆଚ୍ଛା ଠିକ୍ ଅଛି ସେଥିରେ ଆପଣଙ୍କର କ'ଣ ମିସ୍ତ୍ରୀ ଖର୍ଚ୍ଚ ଆଉ ଜିନିଷପତ୍ର ସବୁ ମିଶିକି ଆସିବ ନା ଜିନିଷପତ୍ର ମୋତେ ଅଲ୍ଗା କିଣିବାକୁ ପଡ଼ିବ ଆଚ୍ଛା ଆଉ କୋଉ ଜିନିଷ ତାର କେତେ ମିଟର୍ ଲାଗିବ କୋଉ ସୁଇଚ୍ କେତେ କ'ଣ ଲାଗିବ ସେଇଟା ଟିକିଏ କହି ଦେଇଥିଲେ ଭଲ ହେଇଥାନ୍ତା ନାଇଁ ଯଦି ଖର୍ଚ୍ଚ କରିବି ଭଲ୍ସେ ଖର୍ଚ୍ଚ କରିବି ଗୋଟେ ବହୁତ ଦିନ ଗଲା ଭଳିଆ କାମ କରିବି ମୁଁ ଆଉ କ୍ୱାଲିଟି ବାଲା ଜିନିଷ ଦରକାର ଆଉ ନା ବଜେଟ୍ର ସେମିତି କିଛି ଚିନ୍ତା ନାଇଁ ଆପଣ ଭଲ୍ସେ କାମ କଲେ ଯେତେ ପଇସା ଲାଗିଲେ ବି ମୋତେ କିଛି ଚିନ୍ତା ନାଇଁ ସେଥିରେ ଆଚ୍ଛା ଠିକ୍ ଅଛି ତାହାଲେ ଆଗ ଆପଣ ଗୋଟେ କାମ କରୁନାହାନ୍ତି ଆପଣ କେବେ ସମୟ କାଢ଼ିକି ସନ୍ଧ୍ୟାବେଳେ ମୋ ଘର ଆଡ଼େ ଆସିକି ଦେଖିଦିଅନ୍ତୁ କୋଉଥିରୁ କେତେ ଜିନିଷ କ'ଣ ଲାଗିବ ମୋତେ କହିଦେଲେ ମୁଁ ସେଇ ହିସାବରେ ଆପଣଙ୍କର ପଇସା ଦେଇଦେବି ଆପଣ ଆସିକି କାମ ଆରମ୍ଭ କରିଦେବେ ଆଉ ଆଚ୍ଛା ଠିକ୍ ଅଛି ମୁଁ ଆପଣଙ୍କୁ ଏଇ ନମ୍ବର୍ ରେ ମୋ ଠିକଣାଟା ପଠେଇ ଦେଉଛି ଆପଣ କେବେ ଗୋଟେ ସମୟ କାଢ଼ିକି ଆସିବେ ଆଉ ଆସିବା ଆଗରୁ ମୋତେ ଟିକିଏ ଫୋନ୍ କରିଦେବେ ଆଚ୍ଛା ଠିକ୍ ଅଛି ନାଇଁ ଆପଣ ତ ଭଲ କାମ କରନ୍ତି ମୁଁ ଆମ ଅଞ୍ଚଳରେ ସବୁ ଆପଣଙ୍କ ନାଁ ଶୁଣିଛି କରିଛି କି ମୋ ଘରଟା ବି ଦେଖିକି ଭଲ୍ସେ କାମ କରିଦେବେ ଆଉ ହଁ ହଁ ଯେମିତି ଆମକୁ ଖରା ବର୍ଷା ଦାଉରୁ ଜଲ୍ଦି ନଷ୍ଟ ନ ହେବ ମୋ ଜିନିଷ ଗୁଡ଼ାକ ବହୁତ ଦିନ ଯାଏଁ ଯିବ ସେ ଭଳିଆ ଭଲ ଭଲ ଜିନିଷ ସବୁ ଟିକିଏ ଆଣିକି ଲଗେଇବେ ଆଉ ଆଚ୍ଛା ଠିକ୍ ଅଛି ହଉ ଆପଣଙ୍କ ଉପରେ ଭରସା ରଖିକି ମୁଁ ରହିଲି ଆପଣ କେବେ ଆସିବେ ମୋତେ ଫୋନ୍ କରିବେ ଆଉ ଠିକ୍ ଅଛି ରହିଲି ଧନ୍ୟବାଦ